ଆମେ ଭାରତର ଲୋକ ଯେହେତୁ ମୁଁ ଭାରତର ପୁରୀ ଜିଲ୍ଲାର ଲୋକ ପୁରୀ ଜିଲ୍ଲା ପାଖାପାଖି ପୁରୀ ଜଗନ୍ନାଥ ମନ୍ଦିର କି ଆମର କାକଟପୁର ମଙ୍ଗଳା ମନ୍ଦିର ଭୁବନେଶ୍ୱର ମଧ୍ୟ ଯାଉ କଟକ ମଧ୍ୟ ଯାଉ ଏଇଠି ବ୍ରହ୍ମପୁର ଯେତିକି ପାଖାପାଖି ବାଇକରେ ତ ଆଉ ଦୂର ବାଟ ଯିବା ସମ୍ଭବ ହେବନି ଯେତିକି ପାଖାପାଖି ବାଟ ଆମେ ବାଇକରେ ବୁଲିବାକୁ ଯାଉ ସେଇ ଅନୁଯାୟୀ ଆମେ ବାଇକରେ ସୁବିଧା ସୁପାରିଶ ପାଇଛୁ ସେତିକିରେ ବୁଲିକିରି ଆଉ